ଯେତେବେଲେ ମୋତେ ପ୍ରଥମ କରି ରୋଷେଇ କରିବାକୁ ପଡ଼ିଲା ସେତେବେଲେ ମୋତେ ଟିକିଏ କଷ୍ଟ ଲାଗିଥିଲା କାହିଁକିନା ମୁଁ ଆଗରୁ କେବେ ହେଲେ ରୋଷେଇ କରିନଥିଲି ଏବଂ ମୁଁ ରୋଷେଇ ମାଧ୍ୟମରେ କିଛି ମଧ୍ୟ ଜାଣିନଥିଲି ସେଥିପାଇଁ ଯେତେବେଲେ ମୁଁ ପ୍ରଥମ ଥର କରି ରୋଷେଇ କଲି ସେତେବେଲେ ମୋତେ ଟିକିଏ କଷ୍ଟ ଲାଗିଥିଲା କିନ୍ତୁ ରୋଷେଇ କରିବାକୁ ମୁଁ ଚେଷ୍ଟା କଲି ପ୍ରଥମେ ଭଲ ଲାଗିଲା ନାହିଁ କିନ୍ତୁ ପ୍ରତିଦିନ ରୋଷେଇ କରିବା ମାତ୍ରେ ବହୁତ ଭଲ ଲାଗିଲା ଯାହା ଫଲରେ ମୁଁ ଅଧିକ ଖୁସି ହୋଇଗଲି ଏବଂ ମୁଁ ପ୍ରତିଦିନ ରୋଷେଇ କରିବାକୁ ଲାଗିଲି ଆଉ କେବେବି ରୋଷେଇ କରିବାକୁ ଅନ୍ୟମାନଙ୍କୁ ରୋଷେଇ ଘରକୁ ପଶେଇଦେଲି ନାହିଁ ମୋତେ ଡ଼ାଲମା ତରକାରୀ ମାଂସ ତରକାରୀ ଇତ୍ୟାଦି ଜିନିଷ କରିବାକୁ ବହୁତ ଭଲ ଲାଗେ ଏବଂ ମୁଁ ସକାଲୁ ଉଠି ପ୍ରତିଦିନ ରୋଷେଇରେ ଇଟିଲି ଦୋସା ଇତ୍ୟାଦି କରେ ତେଣୁ ମତେ ଧୀରେ ଧୀରେ ରୋଷେଇ କରିବାରେ ବହୁତ ଭଲ ଲାଗିଲା